ମୁଁ ଗଛ ଲଗାଇବା ପାଇଁ ଆମ ବାଡ଼ି ବାଡ଼ିର ମାଟି ବ୍ୟବହାର କରେ କାରଣ ଆମ ବାଡ଼ି ବଗିଚାରେ ବହୁତ ଭଲ ମାଟି ହୁଏ ଯେଉଁଠି କି ଗୋବର ଖତ ଏବଂ ଛେଳି ଖତ ପକାଇ କି ମାଟିକୁ ଉର୍ବର କରା ଯାଇଥାଏ ଏବଂ ସେ ମାଟିରେ ଗଛ ଲଗାଇଲେ ଗଛରେ ଯଦି ଦୁଇ ତିନିଦିନ କଣ୍ଟିନିୟୁ ସକାଳେ ସନ୍ଧ୍ୟାରୁ ପାଣି ଦେଇଦିଏ ତା'ହେଲେ ସେ ଯେକୌଣସି ଗଛ ହେଉନା କାହିଁକି ବହୁତ ଶୀଘ୍ର କୁଞ୍ଚୁ କୁଞ୍ଚୁ ହେଇକି ବଢ଼ିଯାଏ ତେଣୁ ମୁଁ ଆମ ବାଡ଼ି ମାଟିରେ ବାଡ଼ିକୁ ଯାଇ ଶାବଳରେ ଫାଷ୍ଟ କୋଦାଳରେ ଭଲ ଭାବରେ ଚଞ୍ଛାଚଞ୍ଛି କରିଦିଏ ତା'ପରେ ଶାବଳ ନିଏ ଗାତ କରେ ତା'ପରେ ହିଡ଼ ବନାଇ ଦିଏ ତା'ପରେ ଗଛକୁ ଲାଇନରେ ଲଗାଇଦିଏ ଗଛ ଲାଇନରେ ଲଗାଇଲା ପରେ ଗଛଗୁଡ଼ାକ ଗଛ ଯଦି ଲାଇନ୍ରେ ଲଗାଇ ଦିଏ ତା'ହେଲେ ସାଙ୍ଗେ ସାଙ୍ଗେ ପାଣି ଟିକେ ଅଳ୍ପ ଅଳ୍ପ ଦେଇଦିଏ ତା'ପରେ ଗଛର ସାରିକାନି ଭଲ ଭାବରେ ହିଡ଼ କରିଦିଏ ତା'ପରେ ସକାଳେ ଉଠି କି ଦେଖେ ଗଛ ଟିକେ ଗଛର ଡାଳ ଯାକ ସବୁ କମଯୋର ହେଇଯାଇ ଥାଏ ତା'ପରେ ସେ ଗଛର ପତ୍ର ଝଡ଼ିଯାଏ ତା'ପରେ ଆଉ ଗୋଟେ ଦିନ ସକାଳେ ସନ୍ଧ୍ୟାରେ ପାଣି ଦେଲେ ତିନିଦିନ ପରେ ଗଛରେ କଅଁଳ ପତ୍ର ହୁଏ ତାପରେ ଯାଇ କି ଗଛ ବଞ୍ଚିଲା ବୋଲି କି ଜଣା ପଡ଼ିବ ବାଡ଼ି ମାଟିରେ ଗୋବର ଖତ ଦେଲେ ହିଁ ଗଛ ଭଲ ରହେ ଯେକୌଣସି ମାଟି ହେଉ ଖତ ହେଲା ଗୋବର ଖତ ଆଉ ଅନ୍ୟ କିଛି ହେଲେ ଗଛ ଭଲ ଭାବରେ ବଞ୍ଚିବ ନାହିଁ ମୋତେ ବହୁତ ପସନ୍ଦ ଆମ ବାଡ଼ି ମାଟି